ହଁ ମୁଁ ଦୌଡ଼ିବା ଦୌଡ଼ିଲାରେ ମାନସିକ ସ୍ୱାସ୍ଥ୍ୟ ଏବଂ ସୁସ୍ଥତା ଉପରେ ସକାରାତ୍ମକ ପ୍ରଭାବ ପକାଇବା ବିଷୟରେ ଜାଣିପାରିଥାଏ ଯେପରି ମୋର ରକ୍ତ ସଞ୍ଚାଳନ ଏବଂ ଗୋଡ଼ ହାତ ଠିକ୍ ଭାବରେ ରହିଥାଏ ଏବଂ ଏପରି ଦୌଡ଼ିବା ପରେ କିଛି ସମୟ ହାଲିଆ ଲାଗେ ଏବଂ କିହିପରି ଆରାମ ଏବଂ ସୁସ୍ଥ ଅନୁଭବ ହୋଇଥାଏ